ଯେହେତୁ ମତେ ଗଛ ଲଗେଇବା ପାଇଁ ବହୁତ ଭଲ ଲାଗେ ତ ମୁଁ ସେଥିପାଇଁ ଆମ ବାଡ଼ିରେ ସବୁ ପ୍ରକାର ଗଛକୁ ଲଗେଇଛି ସେ ଗଛକୁ ମୁଁ ଡେଲି ସକାଳେ କିମ୍ବା ଚାରିଟା ବେଳେ ପାଣି ଦିଏ ସେ ଗ ଗଛ ପାଖରେ ଯେଉଁ ଯେତେ ଅଲଗା ଗଛ ବାହାରିଥାଏ ଏ ଆମର ଘାସ ଗଛ କିବା ଅଲଗା ଗଛ ବାହାରି ଥାଏ ସେଗାକୁ ନେଇକି ମୁଁ ସଫା କରେ ତ ଡେଲି ସକାଳୁ ଥରେ ଚାରିଟା ବେଳେ ପାଣି ଦିଏ ସେ ଗଛରେ ବାଡ଼ିକୁ ପସିଲେ ବହୁତ ଭଲ ଲାଗେ ସେ ଗଛଗୁଡ଼ିକ ଦେଖିଲେ ବହୁତ ଶାନ୍ତି ବି ଲାଗେ ସେ ଗଛରେ ବହୁତ ପ୍ରକାର ଫଳ ବି ଫଳିଥାଏ ତ ସେ ଗଛକୁ ଦେଖିଲେ ବହୁତ ଖୁସି ଲାଗେ ତ ଯେ ଯେପରିକି ଆମେ ଗୋଟେ ଗଛକୁ ଲଗେଇବା ତ ପ୍ରଥମେ ତାକୁ ଚାରା ଦବା ସେ ମାଟିକୁ ଖୋଳିବା ସେ ମାଟି ଠିକ ଭାବରେ ହେଲେ ସେଇଠି ମଞ୍ଜି ନେଇକି ବୁଣିବା ଗୋଟେ ପାଣି ଦବା ସେ ସା ଖତ ବି ପକେଇବା ଗଛ ଟିକେ ଟିକେ ବଡ଼ ହେଇ ଆସିଲେ ସେ ଗଛକୁ ନେଇକି ଆମେ ଅଲଗା ଜାଗାରେ ଲଗାଇବା ସେ ଗଛ ଟିକେ ଟିକେ ବଡ଼ ହେଇ ଆସିଲେ ତାକୁ ଠିକ ଭାବରେ ଯତ୍ନ ନେଇକି ତାକୁ ବଡ଼ କରିବା ଟିକେ ବଡ଼ ହେଲେ ଫଳିବ ଫଳିଲେ ଆମର ଏ ଯାହା ବି ଗୋଟେ ବାଇଗଣ ଗଛ ବି ଲଗାଇ ଥାଉ ସେ ବାଇଗଣ ବି ଫୁଲ ଦବ ତାପରେ ଫଳିବ ସେ ଫଳିଲେ କେତେ ସୁନ୍ଦର ଦେଖାଯାଏ ଉଅ ସେ ବାଇଗଣ ଦରକାର ହେଲେ ଆମେ ତରକାରୀ ବି କରିଥାଉ କିମ୍ବା ଅଲଗା କିଛି କାମରେ ବି ଲଗାଇ ଥାଉ ଯଦି ଫୁଲ ଗଛ ବି ଆମେ ଫୁଲ ଆମର ପୂଜା ବି କରୁ କିମ୍ବା ଫୁଲକୁ ବିକ୍ରି ବି କରି ହୁଏ ତ ଆମେ ସେ ଫୁଲ ଗଛ କିମ୍ବା ପରିବା ଗଛ ବା ଆଉ ସବୁ ଯାହା ସବୁ ଗଛ ଲଗାଇ ଥାଉ ସେ ଗଛକୁ ଦେଖିଲେ ସେ ବହୁତ ଖୁସି ଲାଗେ